ହଁ ଡ୍ରେସ ପାଇଁ ଆସିଥିଲୁ ଆଜ୍ଞା ଡ୍ରେସ ଟିକେ ଦେଖାନ୍ତୁ ଆମକୁ ଝିଅପିଲା ମୋର ଗୋଟେ ଝିଅ ଅଛି ଆଉ ତାର ପାଇଁ ଗୋଟେ ଲେହେଙ୍ଗା ଦରକାର ହେଇଗଲାଣି ଦଶ ବାର ବର୍ଷର ସିଏ ଯେମିତି ଭଲ ହେବ ଯୋଉ ନୂଆ ଡିଜାଇନଟା ଏବେ ଆସି ନାହିଁ କି ମାର୍କେଟକୁ ସେଇଟା ଆମର ଯେଉଁ ପିଙ୍କ କଲରର ଦେଲେ ଭଲ ହେବ ସେଇ କଲରର ଟିକେ ମତେ ଟିକେ ଦେଖାନ୍ତୁ ମୁଁ ଟିକେ ଚଏସ କରିବି ଆଉ ରେଟ ବିଷୟରେ କେମିତି କଣ ଅଛି ଆଜ୍ଞା ହଁ ସେଇଟା ତ ଯେ ଅଫର କଣ ଦେଉଛନ୍ତି କେତେ ଡିସକାଉଣ୍ଟ ଦେଉଛନ୍ତି ଆଜ୍ଞା ହେଉ ହେଉ ଠିକ ଅଛି ଆମେ ଯେଉଁଟା ଦେଖୁଛୁ ଏଇ ଯେଉଁ ସାମ୍ନାରେ ଅଛି ଯେଉଁ ପିଙ୍କ କଲର ଯେଉଁ ଅଛି ଆଉ ତା'ପଛେ ଯେଉଁ ହ୍ୱାଇଟ କଲର ଯେଉଁ ମିଶିକି ଅଛି ଏଇ ଡ୍ରେସଟା ଆମକୁ ଟିକେ କୁହନ୍ତୁ କେତେ କଣ ରେଟ୍ ଆଠଶହ ଟଙ୍କା ତ ବହୁତ ରେଟ ହୋଇଯାଉଛି ଆଜ୍ଞା ଟିକେ କିଛି ଡିସ୍କାଉଣ୍ଟ କରନ୍ତୁ କିଛି ଅଫର ଦିଅନ୍ତୁ ରଜରେ ତ ସବୁ ଜିନିଷରେ ମାନେ ଅଫର ଥାଏ ହଁ ଯେ ଆମେ ତ ହଁ ଆମେ ତ ଡେଲି କଷ୍ଟମର ଆପଣଙ୍କ ଦୋକାନକୁ ସବୁବେଳେ ଆସୁଛୁ ଆଉ ସେହି ହିସାବରେ ଟିକେ କରନ୍ତୁ ଏବେ ରଜ ଅଛି ଆଗରେ ପୁଣି ତ ଆମର ନୂଆଖାଇ ଅଛି ସବୁ ପର୍ବ ଅଛି ରାକ୍ଷୀ ପୂର୍ଣ୍ଣିମା ଅଛି ସେଇଥିରେ ପୁଣି ଆମର ଘର ପାଇଁ ସମସ୍ତଙ୍କର ଲାଗି ମାନେ ଡ୍ରେସ କିଣା ହେବ ଆଉ ସେଇଥି ପାଇଁ ଟିକେ କିଛି ଡିସ୍କାଉଣ୍ଟ କଲେ ଟିକେ ଭଲ ହୁଅନ୍ତା ବୋଲିକରି ଭାବୁଛି ଟିକେ କର ଟିକେ ଭଲସେ ଟିକେ ଡିସ୍କାଉଣ୍ଟ କରିକରି କମ୍ସମ୍ରେ ଟିକେ ଦିଅ ଆମକୁ ଡ୍ରେସ ଡ୍ରେସଟା ସେଇ ଯେଉଁ ପିଙ୍କ କଲରଟା ଯେଉଁ ମୁଁ କହୁଥିଲି ସେଇ ପିଙ୍କ କଲରଟା ଏହା ଯେଉଁ ପାଖରେ ଆଉ ଗୋଟେ ଯେଉଁ ମାନେ ହଳଦିଆ କଲର ଅଛି ସେଇଟା କେତେ ପଡ଼ିବ ଆଠଶହ ଟଙ୍କା ପଡ଼ିବ ସେଇଥିରୁ କଟିକିରି କେତେ ଆସିବ ମାନେ ମାତ୍ର ଚାଳିଶ ପଚାଶ ଟଙ୍କା ବୋଲ ଆର୍ ଟିକେ କମ୍ସମ୍ ଟିକେ କରିଥିଲେ ଆମର୍ ଲାଗି ଟିକେ ଭଲ ହେଇଥିତା ବଡ଼ ବଡ଼ ମଲ୍ ମାନେ ତ ଟିକେ ଦଉଛନ୍ ବି ଟିକେ ଡିସ୍କାଉଣ୍ଟରେ ତମେ ବି ଟିକେ ଡିସ୍କାଉଣ୍ଟ କର ଆମେ ତ ପାଖର୍ ଲୋକ୍ ସବୁବେଳେ ଆସୁଛୁଁ ତମର୍ ଦୁକାନ୍ କେ ଆଗକୁ ଆଗକୁ ଫେର୍ ଅଛେ ଝିଅର୍ ଜନ୍ମଦିନ ବି ଅଛେ ତାପରେ ତାର୍ ଜନ୍ମ ଦିନର୍ ସବୁ ଡ୍ରେସ ପଟା ଶାଢ଼ୀ ସବୁ ନମା ତମର ଦୁକାନ୍ରୁ ହିଁ ସବୁ ବେଳେ ଆମେ ବ୍ୟବହାର କରୁଛୁଁ ନେମା ସେଥିର ଲାଗି ବୋଲିକରି ଟିକେ ଟିକେ କମ୍ସମ୍ କର ଆର୍ କାଟିକରି ଟିକେ ନେମା ବୋଲୁଛେଁ ନାଇଁ କପଡ଼ା ତ ଭଲ ଅଛି ଭଲ ବୋଲିକରି ତ ଆପଣଙ୍କ ଦୋକାନକୁ ଆସୁଛୁ ତା ପରେ ନେଇକି ପିନ୍ଧିଲା ପରେ ଯାଇକିରୀ ୟୁଜ କଲା ପରେ ଜଣା ପଡ଼ିବ ମାନେ କେମିତି କଣ ପଡ଼ିଲା ନହେଲେ ତ କାଚି ଦେଲା ପରେ ଭୁରି ଉଠିଯିବ ନହେଲେ କଲର ଛାଡ଼ି ଯାଉଛି ଏଇଟା ତ ହେଉଛି କଥା ଟା ଆଜି କାଲି ସବୁବେଳେ ନାଁ ହଁ ହଁ ହଁ ତାହେଲେ ତ ବହୁତ ବଢ଼ିଆଁ ଅଛି ଫାଷ୍ଟ ଟାଇମ ଆମକୁ ଟିକେ ହୁଁ ଫାଷ୍ଟ ଟାଇମ ଆମ୍କୁ ଟିକେ କିଛି ଡିସ୍କାଉଣ୍ଟରେ ଦିଅ ଆର୍ ତା'ପରେ ସେକେଣ୍ଡ ଟାଇମ ଆସ୍ଲେ ଏଥର ଯାହା ଲଗାବ ଲଗାବ ସେ ପିଙ୍କ କଲର ଦେଖ ସେ ପିଙ୍କ କଲରଟା ଆର୍ ହଲ୍ଦିଆ କଲରଟା ଦୁହିଁଥିରୁ ଯେନ୍ଟା ହେଲେ ଗୁଟେ ପ୍ୟାକ କରିଦିଅ ମୁଇଁ ବର୍ତ୍ତମାନ ତ କ୍ୟାସ ନାଇଁ ଆନି ଆର ଜିନିଷଟା ତମେ ପ୍ୟାକ କରି ରଖିଦେଇଥ ଆର ମୁଇଁ କାଲ୍କେ ଆସ୍ଲେ ଚଲ୍ବା ତ ହଁ ଆମର୍ ଲାଗି ଜିନିଷ୍ଟା ହେଟା ରଖିଦେଇଥ ମୁଇଁ କାଲ୍କେ ଆସ୍ମୀ ଆର୍ ପଇସା ଦେଇକରି ଜିନିଷ୍ଟା ନେମି ହେଲା ହଁ ମୁଇଁ କାଲି ସକାଳେ ସକାଳେ ଦୋକାନ୍ କେତେବେଳେ ଦୋକାନ୍ ଖୋଲୁଛନ୍ତି କି ଠିକ ଅଛି ଠିକ ଅଛି ମୁଇଁ ଆଠଟା ନଅଟା ବେଲ୍କେ ପଳେଇ ଆସ୍ମୀ ହଉ ଠିକ୍ ଅଛି ଆଜ୍ଞା ହଉ ଠିକ୍